ହେଲୋ ସାର୍ କହୁଥିଲେ କି ସାର୍ ସ୍କୁଲ ବିଷୟରେ ଟିକେ ସ୍କୁଲ ଡେଭଲପମେଣ୍ଟ ବିଷୟରେ ଟିକେ କଥାବାର୍ତ୍ତା ପିଲାମାନଙ୍କର କେମିତି ଉନ୍ନତି ହେବ ହଁ ହେଲେ ବି ସେଥିପାଇଁ ଟିକେ ଆଉ ହଁ ହଁ ଆବେଦନ କରିବା କ'ଣ ଦରକାର ସ୍କୁଲ ପାଇଁ ସ୍କୁଲ ବଗିଚା ପାଇଁ ପିଲାମାନଙ୍କର ଠିକ୍ ଠାକ୍ ସମୟରେ ସ୍କୁଲ ମଧ୍ୟାହ୍ନ ଭୋଜନ ସ୍କୁଲ ପିଲାମାନଙ୍କ ପାଇଁ ଖାଇବା ପିଇବା ପଢ଼ାପଢ଼ି ପିଅନ ପାଇଁ ସବୁ ସୁବିଧା ହେଲେ ସ୍କୁଲର ଉନ୍ନତି ହେବ ପିଲାମାନଙ୍କର ହେଲେ ଉନ୍ନତି ହେବ ହଁ ସେ ପିଲା ହଁ ନାଇଁ ସେ ସବୁ ଆମେ ଆମେ ହିଁ ଦେଖିବା ନା ସବୁ ଆମେ ହଁ ଆମେ ଦେଖିବା ପିଲାମାନଙ୍କର କେମିତି ଖାଇବା ପିଇବା ସୁବିଧା ହେବ ଖେଳିବା ପାଇଁ ପଡ଼ିଆ ଦରକାର ଆଉ ହଁ ଆବେଦନ କରିବା ସରକାର ପାଖରେ

ହଁ ମାଷ୍ଟର୍ମାନେ ଆମେ ଦେଖିବା ପିଲାମାନଙ୍କର ଉନ୍ନତି କରିବା ପାଇଁ ପିଲାମାନେ ପାଠ ପଢ଼ିିବା ଠିକ୍ ଠାକ୍ରେ ପାଠ ହଁ ସବୁ ସାର୍ମାନଙ୍କୁ ଜଣେଇକି ଆମେ ସମସ୍ତେ ବସିକି ଟିକେ ମିଟିଂ କଲେ ସମସ୍ତେ କିଏ କିଏ କୋଉ କାମ ଭିତରେ ଟିକେ ଦାୟିତ୍ୱ ନେବା ଆଉ ପିଅନ ରହିଲେ ହଁ ପିଅନ ରହିଲେ ହେବ ପିଲାମାନଙ୍କୁ ଶୃଙ୍ଖଳା ଦେବେ ବାହାରେ ପିଲାମାନେ ବୁଲିବେନି ଇଆଡ଼େ ସିଆଡ଼େ ବୁଲିବେନି ଆଉ ଠିକ୍ ଟାଇମ୍ରେ ସ୍କୁଲ ଆସିବେ ହଁ ଗେଟ୍ ଦରକାର ଗୋଟେ ଗେଟ୍ ଭାଙ୍ଗିଗଲାଣି ଆଉ ଭଲ ଖେଳ ପଡ଼ିଆ ଦରକାର ପିଲାମାନେ ଟିକେ ହଁ ଖାଲି ଟାଇମ୍ରେ ଖେଳିବେ ଟିକେ

ନାଇଁ ସେଇଟା ବି ମନା କରାହେବ ଆଉଟ୍ ସାଇଡ୍ ପିଲାମାନେ କିଏ ହେଲେ ଭିତରକୁ ଯିବେନି ଆଉଟ୍ ସାଇଡ୍ ପିଲାମାନେ ଆସି ବହୁତ ଖରାପ କରିଦେଉଛନ୍ତି ନା ସ୍କୁଲ ପରିସର ହଁ

ହଁ ପ୍ରଥମେ ଗେଟ୍ଟା ଭଲ କଲେ ତାପରେ ଗେଟ୍ ବନାହେଲେ ପିଲାମାନେ ବାହାର ପିଲାମାନେ କିଏ ନ ଆସିଲେ ଭିତରେ ଭଲ ହେବ ଆଉ ସ୍କୁଲ ହଁ ସ୍କୁଲ ପିଲାମାନଙ୍କ ପାଇଁ ସ୍କୁଲ ପାଇଁ ଏମିତି ଉନ୍ନତି କରିବା ପାଇଁ ସବୁ ମିଟିଂ କରି କଥାବାର୍ତ୍ତା ହେବା ହଉ ହଉ ରଖିଲି ଆଉ କେତେବେଳେ କଥା ହେବା